ମୁଁ ସେଲେଇ ଶିଖିଛି ଆଉ ସିଲେଇରେ ସୂତା ତା'ପରେ ସୁଇ ଏ ସମସ୍ତେ ଦରକାର ପଡ଼ୁଛି ଆଉ ସିଲେଇ ତ ବ୍ଲାଉଜ୍ ଯେମିତିକି ପେଟିିକୋଟ୍ ଯେମିତି ସବୁ ଜିନିଷ ସିଲେଇ କରାଯାଏ ଆଉ ତା'ପରେ ଡ୍ରେସ୍ ତା'ପରେ ସବୁ ଜିନିଷ ତା'ପରେ ଏ ସମସ୍ତ ଗୁଡ଼ିକ ମୋ ଭଉଣୀ ସେଲେଇ କରୁଛନ୍ତି ମିଠୁ ମୁଁ ତାଙ୍କ ପାଖରୁ ଶିଖୁଛି ସେଲେଇ ଆଉ ଏ ସମସ୍ତ ଯେମିତି ମାପିଲେ ଭଲ ହେଇଥାନ୍ତି ବ୍ଲାଉଜ୍ କାହିଁକିନା ବ୍ଲାଉଜ୍ ମାପିଲେ ଜଣା ପଡ଼ିଯିବ କେମିତି ସିଲେଇ ହବ ଆଉ କାଟିଲେ ବି କାଟିକିନା ବ୍ଲାଉଜ୍ କାଟିକିନା ତା'ପରେ ସିଲେଇ ହବ ଡ୍ରେସ୍ ବି କାଟିକିନା ତା'ପରେ ସିଲେଇ ହବ